ଯେତେବେଳେ ଆମେ ବାହାରୁଛୁ ଆମର ହେଲେ ବଡ଼ ପରିବାର ଆମ ଆମ ପରିବାରରେ ଆମେ କୋଡ଼ିଏ ଜଣ ସଦସ୍ୟ ରହୁ ଆମେ ଦି ଦଶ ବାର ଜଣ ବାହାରକୁ ଯାଉ ଆଉ ଆଠ ଜଣ ପରିବାର ଆମ ଘରେ ରୁହନ୍ତି ବଡ଼ ପରିବାର ଯେହେତୁ ଆମର କେତେ ପନିପରିବା କିଣିବୁ ସେଥିପାଇଁ ଆମର ବଡ଼ ବାରି ଅଛି ବାରିରେ ଆମେ ସବୁ ଫସଲ ଲଗାଉ ଯେମିତି କାକୁଡ଼ି କଖାରୁ ଜହ୍ନି କଲରା ବାଇଗଣ ସେସବୁ ବାହାରକୁ ଗଲେ ବି ଆମର ଯେଉଁ ଘରେ ଆଉ ଯେଉଁ ସଦସ୍ୟମାନେ ରହିଲେ ସେମାନେ ଗଛର ବହୁତ ଯତ୍ନ ନିଅନ୍ତି ଗଛରେ ପାଣି ଖତ ଭଲ ମନ୍ଦ ଦେଇ ଗଛକୁ ସୁରକ୍ଷା ଦେଇ ରଖନ୍ତି ଗୋରୁ ଗାଈ ଭଲ ମନ୍ଦ ସେମାନଙ୍କ କ୍ଷେତ୍ରରୁ ଜଗା ରଖା କରନ୍ତି ଆଉ ଗଛକୁ ଭଲରେ ରଖନ୍ତି ଆମେ ବାହାରକୁ ଗଲେ ବି ଆସିଲା ପରେ ବି ଗଛଟାକୁ ଦେଖିଲେ ବି ଖୁସି ଲାଗେ ଯେହେତୁ ସମସ୍ତେ ଯତ୍ନ ନିଅନ୍ତି ଗଛର ଗଛରେ ଫଳ ଫୁଲରେ ଭରିଗଲେ ଦେଖିଲେ ବହୁତ ଖୁସି ଲାଗେ ଗଛ ଆମର ଏମିତି ଗୋଟେ ଜିନିଷ ଯେ ଯେହେତୁ